ବିଜ୍ଞାପନ ଦେବାପାଇଁ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ବିଜ୍ଞାପନ ଦବାକୁ ହେଲେ ଅଧିକ ରୁ ଅଧିକ ଲୋକ ଜାଣିବା ପାଇଁ ହେଲେ ମୁଁ ଆପଣଙ୍କୁ ଟି ଭି ମାଧ୍ୟମରେ ରେଡ଼ିଓ ମାଧ୍ୟମରେ ୟୁଟ୍ୟୁବ ମାଧ୍ୟମରେ ସାମ୍ବାଦିକ ମାଧ୍ୟମରେ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ମାଇକ୍ ସାହାଯ୍ୟରେ ପ୍ରଚାର କରିବାକୁ ଚାହୁଁଛି ଅଧିକ ରୁ ଅଧିକ ରୁ ଅଧିକ ଲୋକ ଜାଣିବା ପାଇଁ ହେଲେ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି ବହୁତ ଦୁଇଶହ ରୁ ତିନିଶହ ଲୋକ ତିନିଶହ ରୁ ପାଞ୍ଚଶହ ଲୋକମାନଙ୍କୁ ମୁଁ ଏଗଜୁଟ୍ କରାଇଛି ଗୋଟେ ଗ୍ରୁପ୍ ବନାଇଛି ସେଇ ଗ୍ରୁପ୍ ସାହାଯ୍ୟରେ ମୁଁ ଲୋକମାନଙ୍କୁ ଜଣଉଛି ଗରିବ ଲୋକମାନେ କେମିତି ସହାୟତା ପାଇବେ ଆଜିକାଲି ଗରିବ ଲୋକମାନେ ଗଣ୍ଡେ ଖାଇବା ପାଇଁ ପାଇପାରୁ ନାହାଁନ୍ତି ତେଣୁ ତାହା ମୁଁ ଟି ଭି ମାଧ୍ୟମରେ ଜଣଉଛି ବା ମୋବାଇଲ ମାଧ୍ୟମରେ ୟୁଟ୍ୟୁବ ମାଧ୍ୟମରେ ଜଣାଉଛି ଯେ ସେମାନଙ୍କୁ ଗଣ୍ଡେ ଖାଇବାକୁ ଦିଆଯାଉ ରାସ୍ତା କଡ଼ରେ ଲୋକମାନେ ଶୋଇଯାଉଛନ୍ତି

ତାଙ୍କ ଦୁଃଖ ଦେଖି ଆମେ ସହିପାରୁ ନାହୁଁ ସେମାନେ ହେଲେ ଗରିବ ଲୋକ ଆମେବି ଗରିବ ଲୋକ ଗରିବ ହିଁ କେବଳ ଗରିବ ମାନଙ୍କର ଦୁଃଖ ହିଁ ବୁଝନ୍ତି ତେଣୁ ଆପଣଙ୍କ ପାଖରେ ମୋର ଏହି ପ୍ରାର୍ଥନା ହେ ଭଗବାନ ହେ ପ୍ରାର୍ଥନା କରି ରଖୁଛି ଆପଣ ସେ ଗରିବ ଲୋକମାନଙ୍କୁ ସହାୟତା କରନ୍ତୁ ଏବଂ ଆଜିକାଲି ଯେଉଁ ପିଲାମାନଙ୍କୁ ଖାଦ୍ୟ ଦିଆଯାଉଛି ସେ ଖାଦ୍ୟ ଗୁଡ଼ିକରେ ବହୁତ କିଛି ଅସନା ଖାଦ୍ୟ ଦିଆହେଉଛି ଡାଲି ଥିଲେ ଫଳ ନାହିଁ ପରିବା ନାହିଁ ପନିପରିବା ମଧ୍ୟ ଦିଆଯାଉ ନାହିଁ ନବମ ଶ୍ରେଣୀ ଦଶମ ଶ୍ରେଣୀ ଛୁଆମାନେ ସେମାନେ ମଧ୍ୟ ଖାଇବାକୁ ପାଇପାରୁ ନାହାନ୍ତି ଆସି ଘରେ କନ୍ଦା କଟା କରୁଛନ୍ତି ଆମେ ଗଣ୍ଡେ ଶାନ୍ତିରେ ଖାଇପାରୁ ନାହୁଁ ହେଲେ ଆମେ ହେଲେ ଗରିବ ଲୋକ ଆମେ କ'ଣ ଖାଇବା କ'ଣ ଚଳିବା କେମିତି ପିନ୍ଧିବା ଏଇସବୁ ପାଇଁ ବହୁତ କିଛି ଆମୁକୁ ପ୍ରଚାର କରିବାକୁ ପଡ଼ିବ ତେଣୁ ଆପଣଙ୍କ ପାଖରେ ମୋର ପ୍ରାର୍ଥନା ଏ ସରକାରଙ୍କୁ ମୋର ପ୍ରାର୍ଥନା ହେ ହେ କଲେକ୍ଟର ସାହେବଙ୍କୁ ମୋର ପ୍ରାର୍ଥନା ଏବଂ ମୁଁ ଏହି ପ୍ରାର୍ଥନା କରୁଛି ଯେ ଆପଣମାନେ ଗରିବ ଲୋକମାନଙ୍କର ଦୁଃଖକୁ ଦୂର କରି ଦିଅନ୍ତୁ ଆମେବି ଗରିବ ଆମ ମାନଙ୍କ ଦୁଃଖ ବି ଆପଣ ଦୂର କରି ଦିଅନ୍ତୁ ହେ ଭଗବାନ ଆମେ ଆପଣଙ୍କୁ ଭଗବାନ ସଦୃଶ୍ୟ ବୋଲି ମାନିଛୁ ତେଣୁ ଆପଣଙ୍କୁ ମାଇକ୍ ସାହାଯ୍ୟରେ ପ୍ରଚାର କରିବା ପାଇଁ ଚାହୁଁଛୁ ପୁଣି କାଗଜ ମାଧ୍ୟମରେ ଲେଖିକି ପ୍ରତ୍ୟେକ ଦୋକାନ ମାଧ୍ୟମରେ ଆମେ ଦବା ପାଇଁ ହିଁ ଚାହୁଁଛୁ ଏ ଏଇସବୁ ଦୁଃଖ ଆପଣ ଦୂର କରିଦିଅନ୍ତୁ ଆମ ଗରିବ ଗରିବଙ୍କ ଦୁଃଖ ଦୂର କରିବେ ସେ ସହାୟତା ଆପଣଙ୍କୁ ଲାଗିଲା